ହ୍ୟାଲୋ ସ୍ଵିଗିରୁ କହୁଛନ୍ତି କି ମୁଁ ବିରିୟାନୀ ଅର୍ଡ଼ର୍ କରିଥିବା ତାହା ବାସି ଗନ୍ଧୁଛି ସେଥିପାଇଁ ମୋ ଅର୍ଡ଼ର୍ଟା କ୍ୟାନ୍ସଲ୍ କରିଦିଅନ୍ତୁ ଆମେମାନେ ଭଲ ଜିନିଷ ଅର୍ଡ଼ର୍ କରୁଛୁ ଆପଣମାନେ ଖରାପ୍ ଖାଇବା ପଠାଇ ଆମମାନଙ୍କ ବିଶ୍ୱାସ ଭାଙ୍ଗି ଦେଉଛନ୍ତି ଏମିତି ଖାଇବା ଖାଦ୍ୟ ଦେଲେ ଆମ ଆ ଆଉ ଆମେ ଆମେମାନେ ଅର୍ଡ଼ର୍ କରିବୁ ନାହିଁ ସେଥିପାଇଁ ଭଲ ଖାଇବା ଦିଅନ୍ତୁ କି ବିଶ୍ୱାସ ହେଲେ ଆମେ ପୁଣି ମଗେଇବୁ